ହଁ ମୁଁ ତ ପେଟ୍ରୋଲ ପମ୍ପରେ କାମ କରୁଛି କୁହନ୍ତୁ କ'ଣ ହୋଇଛି ନା ଏବେ ମୁଁ କାମ କରୁଛି ପେଟ୍ରୋଲ ପମ୍ପରେ କାମ କରୁଛି କ'ଣ କରିବା ମ୍ୟାଡ଼ାମ୍ ଆପଣ ଦିନକୁ ଦିନ ତ ଦିନକୁ ଦିନ ଯୁଗ ଚେଞ୍ଜ ହେଉଛି ସେହି ହିସାବରେ ସରକାର ପେଟ୍ରୋଲ ଡିଜେଲର ଦାମ୍ ବି ବଢ଼ାଉଛନ୍ତି ତା' ସହିତ ଅନ୍ତର୍ଜାତୀୟ ବଜାରରେ ବି ତେଲ ରେଟ୍ ବି ବଢ଼ୁ ମାନେ ଅଶୋଧିତ ତେଲର ରେଟ୍ ବଢ଼ୁଥିବାରୁ ସେଥିପାଇଁ ଏସବୁ ଦିନକୁ ଦିନ ରେଟ୍ ସବୁ ବଢ଼ୁଛି ତା'ପରେ ପୃଥିବୀରେ ଯେତେବେଳେ ଲୋକସଂଖ୍ୟା ଦିନକୁ ଦିନ ଯେତେବେଳେ ହୋ ହୋ ହୋଇ ବଢ଼ୁଛନ୍ତି ଦିନକୁ ଦିନ ଗାଡ଼ି ମୋଟର ଯାନ ଦିନକୁ ଦିନ ଅଧିକ ମାତ୍ରାରେ ବଢ଼ୁଛନ୍ତି କଳଖାନା ଅଧିକ ହେଉଛି ତା'ହେଲେ ପେଟ୍ରୋଲ ଡିଜେଲ ଆମର କେଉଁଠୁ ଏତେ ଆସିବ ଯାହାଫଳରେ ଯେତେବେଳେ ଗୋଟିଏ ଜିନିଷ କମ୍ ଥିଲା ନା ଅଧିକ ଥିଲା ସେତେବେଳେ କମ୍ ଲୋକ ଥିଲେ ସେତେବେଳେ ଚଳିଯାଉଥିଲ ତାର କମ୍ ରହୁଥିଲା ଯେତେବେଳେ ଚାହିଦା ଯେତେବେଳେ ଦିନକୁ ଦିନ ଅଧିକ ବଢ଼ିବ ତା'ହେଲେ ତ ଜିନିଷର ରେଟ୍ ଦିନକୁ ଦିନ ଅଧିକ ବଢ଼ିବ ନା ବଢ଼ିବ ନାହିଁ ଦେଖନ୍ତୁ ଏହା ପ୍ରତି ଆମର ସଚେତନତା ନିହାତି ରହିବା ଦରକାର ଯେଉଁ ଆପଣ କହିଲେ ବର୍ତ୍ତମାନ କ'ଣ ସାଇକେଲରେ ଚଳାଇବେ ସାଇକେଲ ତ ଚଳାଇବା ତ ନିହାତି ଭଲ ସାଇକେଲ ଚଳାଇଲେ ଦେହ ପାଇଁ ବି ହିତକର ତା' ସହିତ ଆମର ଯେଉଁ ପେଟ୍ରୋଲ ଡିଜେଲ୍ର ଦରଟା ଯେଉଁ ଦିନକୁ ଦିନ ବଢ଼ୁଛି ଚାହିଦାଟା ବଢ଼ୁଛି ସାଇକେଲ ଚଳାଇଲେ ଆମର ଚାହିଦା ଦିନକୁ ଦିନ କମିଯିବ ତା' ସହିତ ବି ଦରକାର ପଡ଼ିଲେ ତେଲ ରେଟ୍ ବି ମଧ୍ୟ କମିଯିବ ଆଉ ଆମେ ଯଦି ସବୁବେଳେ ଗାଡ଼ି ମୋଟର ଯାନ ଉପରେ ମାନେ ସବୁବେଳେ ମାନେ ନିର୍ଭର କରିବା ତା' ହେଲେ ତ ଦିନକୁ ଦିନ ଗାଡ଼ି କ'ଣ ଆମର ଅଛି ପେଟ୍ରୋଲ ଡିଜେଲ ରେଟ୍ ସବୁ ବଢ଼ିବ ଆଉ ଯଦି ଆମେ ମୋଟରସାଇକେଲରେ ଆମର ଧର ଏଇଠୁ ଗୋଟିଏ କିଲୋମିଟର ଯିବା ଆମେ ସେଠି ସବୁବେଳେ ମୋଟରସାଇକେଲ ଉପରେ ନିର୍ଭର କରିବା ତେଣୁ ମୋଟରସାଇକେଲ ଉପରେ କାହିଁକି ନିର୍ଭର କରିବା ଆମେ ଯଦି ସାଇକେଲରେ ଯାଇକି ଯାଇପାରିବା ସେଠି ମୋଟରସାଇକେଲର କିଛି ଆବଶ୍ୟକ ନାହିଁ ତା'ହେଲେ ଏମିତି ଯଦି ପ୍ରତିଦିନ ଜିନିଷଟାକୁ ଯଦି ଆମେ ମୋଟରସାଇକେଲ କି ଗାଡ଼ି ଉପରେ ନିର୍ଭର କରିବା ତା'ହେଲେ ଦିନକୁ ଦିନ ପେଟ୍ରୋଲ ଡିଜେଲର ଦାମ୍ ବଢ଼ିବ ହଁ ସେଇଟା ତ ଠିକ୍ ତା' ପରେ ବି ଆମ ସରକାର ବି କ'ଣ କରିଛନ୍ତି ନା ତେଲ ଅଶୋଧିତ ତୈଳ ବଜାରରେ ତେଲ ରେଟ୍ ଯେତିକି ଅଛି ସରକାର ବି ଅଧିକ ପରିମାଣର ଟ୍ୟାକ୍ସ ନେଉଛନ୍ତି ଯାହା ଥିଲା ସେଇଟା ବି ନେଇକି ଆପଣଙ୍କର ଏ ଯେଉଁ ସଡ଼କ କାମ ହେଉ କି ଜନ ହିତକର କାମରେ ହେଉ ସେମାନେ ବି ସେ ପଇସାଟା ଲଗାଉଛନ୍ତି ସେଥିପାଇଁ ଆମକୁ କ'ଣ ତା' ପ୍ରତି ଆମର ସଚେତନତା ନିହାତି ଦରକାର ଆମେ ଯେତେ ସଚେତନ ହୋଇକି ପେଟ୍ରୋଲ ଆଉ ଡିଜେଲରୁ ଆମେ କମ୍ ତା' ଉପରେ ନିର୍ଭର କରିବା ତା'ହେଲେ ତା' ଦରଟା ଆମ ଉପରେ ଆଉ ପ୍ରଭାବ ପକାଇବ ନାହିଁ ଆମେ ସବୁବେଳେ ଚେଷ୍ଟା କରିବା ସାଇକେଲ ଏବେ ତ ଆପଣଙ୍କର ବାହାରି ପଡ଼ିଲାଣି ବ୍ୟାଟେରୀ ଗାଡ଼ି ଆମେ କାହିଁକି ପେଟ୍ରୋଲ୍ ଡିଜେଲ୍ ଉପରେ ନିର୍ଭର କରିବା ଆମେ ବ୍ୟାଟେରୀ ଗାଡ଼ି ମାଧ୍ୟମରେ ଚଳାଇଲେ ଆମର ତ ଆଉ ପେଟ୍ରୋଲ ଡିଜେଲର ରେଟ୍ ଆହୁରି କମ୍ ଖର୍ଚ୍ଚ ବି କମ୍ ହେବ ବୁଝିପାରୁଛନ୍ତି ନା